ମୁଁ ମୋ ପିଲା ଦିନରେ ବିଭିନ୍ନ ପ୍ରକାରର ଖେଳ ଗୁଡ଼ିକ ଖେଳିଛି ଯେମିତି କି ଲୁଚା ଲୁଚି ଦୌଡ଼ା ଦୌଡ଼ି କରେଣ୍ଟ ଚାର୍ଜ ବିଷ ଅମୃତ ବୋହୁ ଚୋରି ଦୌଡ଼ି ଡିଆଁ ପୁଚି ପାଣି କୁମ୍ଭୀର ଆଦି ବିଭିନ୍ନ ପ୍ରକାରର ଖେଳ ଗୁଡ଼ିକ ମୁଁ ଖେଳିଥିଲି ଏହିସବୁ ଖେଳ ଗୁଡ଼ିକ ମୁଁ ମୋ ସାଙ୍ଗମାନଙ୍କ ସାଙ୍ଗେ ଖେଳେ ଯେମିତି କି ସ୍କୁଲ ସାଙ୍ଗମାନଙ୍କ ସାଙ୍ଗେ ସାହିରେ ଥିବା ସାଙ୍ଗମାନଙ୍କ ସାଙ୍ଗେ ଓ ଗାଁ ପିଲାମାନଙ୍କ ସାଙ୍ଗରେ ମିଶିକି ମୁଁ ଏହିସବୁ ଖେଳ ଗୁଡ଼ିକ ଖେଳେ ଏହିସବୁ ଖେଳର କିଛି କିଛି କିଛିି ନିୟମ ରହିଛି ଯେମିତି କି ଲୁଚା ଲୁଚିରେ ଜଣେ ଚୋର ହୁଏ ବାକି ସବୁ ପିଲାମାନେ ଯାଇ ଲୁଚି ଯାଇଥାନ୍ତି ଏହାପରେ ସେ ଚୋର ଯାଇକି ଯାହାକୁ ଫାଷ୍ଟ ଦେଖିଥାଏ ତ ସିଏ ଚୋର ହୁଏ ଆଉ ବାକି ସବୁ ପିଲା ଲୁଚିଥାନ୍ତି ଏହା ପରେ ଆସିଲା ଦୌଡ଼ା ଦୌଡ଼ି ଦୌଡ଼ା ଦୌଡ଼ି ରେ ଚୋର ଯିଏ ଦୌଡ଼ି ଦୌଡ଼ି ଯାହାକୁ ଫାଷ୍ଟ ଛୁଏଁ ତ ସିଏ ଚୋର ହୁଏ ବାକି ସବୁ ପିଲା ଆଉ ଥରେ ଦୌଡ଼ି ଥାନ୍ତି କରେଣ୍ଟ ଚାର୍ଜ ସେମିତି ଜଣେ ପିଲା ଚୋର ଯିଏ ଦୌଡ଼ି ଦୌଡ଼ି ଜଣେ ପିଲାକୁ ଛୁଇଁ ଦେଲା ମାନେ ସେ ଷ୍ଟାଚ୍ୟୁ ହୋଇ ଯାଇଥାଏ ମାନେ କରେଣ୍ଟ ବୋଲି ତାକୁ କୁହାଯାଏ ଆଉ ଜଣେ ପିଲା ଆସି ଏହାକୁ ଛୁଇଁ ଦେଲେ ସେ ଚାର୍ଜ ହୋଇଯାଏ ଓ ପୁଣି ଦୌଡ଼ି ଥାଏ ଏହିପରି ବୋହୁ ଚୋରି ବୋହୁ ଚୋରି ଆମେ ଝିଅ ପିଲାମାନେ ମିଶିକି ଖେଳିଥାଉ କୁମାର ପୂର୍ଣ୍ଣମୀ ରଜ ଏହି ଟାଇମ୍ ରେ ଆମେ ବୋହୁ ଚୋରି ଗୁଡ଼ିକ ଖେଳୁ ଆଉ ଦୌଡ଼ି ଡିଆଁ ଦୌଡ଼ି ଡିଆଁକୁ ଆମେ ଏକ ରଶି ସାହାଯ୍ୟରେ ଦୌଡ଼ି ଡିଆଁ ଖେଳିଥାଉ ତା ପରେ ଆସିଲା ପୁଚି ପାଣି କୁମ୍ଭୀର ପାଣି କୁମ୍ଭୀରରେ ହେଉଛି କୁମ୍ଭୀର ଯିଏ ପାଣିରେ ରୁହେ ଆମେ ତାକୁ କୁମ୍ଭୀରକୁ ମାନେ ତାକୁ ଚୋର କୁହାଯାଏ ଆଉ ବାକିସବୁ ପିଲା ପଥର ବା ସ୍ଥଳ ଭାଗରେ ରହିଥାନ୍ତି ଏହି ଏହିପରି ନୀତି ନିୟମ ଗୁଡ଼ିକ ଆମ ଖେଳରେ ରହିଛି ଆମେ ଖେଳ ଗୁଡ଼ିକୁ ଏମିତି ହିଁ ଖେଳିଥାଉ